ଆମ୍ଭ ଅଞ୍ଚଳ ପାହାଡ଼ ପର୍ବତ ଅଞ୍ଚଳ ହୋଇଥିବା ଯୋଗୁଁ ଢ଼ୀପିଆ ଜମି ଅଧିକ ଭାବରେ ଅଛି ତେଣୁ ବର୍ଷାଦିନେ ମୌସୁମୀ ବର୍ଷା କମ ହୋଇଥିବା ଯୋଗୁଁ ଫସଲ ହାନି ଘଟିଥାଏ ବେଶୀକରି ଧାନ ଫସଲ ଉପରେ ଚାଷୀ ଭାଇମାନେ ନିର୍ଭର କରିଥାନ୍ତି

ସମ୍ମୁଖୀନ ହୋଇଥାନ୍ତି ଚାଷୀମାନେ ଏବଂ ଶୀତ ସିଜିନରେ ଯାହାକି ଥଣ୍ଡା ସମୟରେ ରବି ଫସଲରୁ ମୁଗ ବିରି ଚଣା ଇତ୍ୟାଦି କରିଥାନ୍ତି ଏହି ଶୀତ ସମୟରେ ଯାହା ଚାଷୀମାନେ ଲାଭବାନ ହୋଇଥାନ୍ତି ଏବଂ ଗରମ ସିଜିନ୍ ଆସିବା ପରେ ଗ୍ରୀଷ୍ମ ଋତୁ ଆସିବା ପରେ ଜଳସ୍ଥର ତଳକୁ ଖସି ଯାଇଥାଏ ତେଣୁ ଉଠା ଜଳସେଚନ ମାଧ୍ୟମରେ ଫସଲ କରିପାରନ୍ତି ନାହିଁ କିଛି ଅଞ୍ଚଳରେ ବୋରୱେଲ୍ ହୋଇଥିଲେ ମଧ୍ୟ ଦଶ ପରସେଣ୍ଟ ଲୋକ ତାହାର ଲାଭ ଉଠେଇଥାନ୍ତି ଏବଂ ନବେ ପ୍ରତିଶତ ଲୋକ କ୍ଷତିର ସମ୍ମୁଖୀନ ହୋଇଥାନ୍ତି କାହିଁକି ନା ଜଳର ସ୍ଥର କମିଯାଇଥିବା ଯୋଗୁଁ ତାହା ଉଠା ଜଳସେଚନ ମାଧ୍ୟମରେ ଜଳ ଉଠାଇ ପାରିନଥାନ୍ତି